ମୁଁ ପୁରୀ ସମୁଦ୍ର ବୁଲିବା ପାଇଁ ଯାଇଥିଲି ସେଠି ଦେଖିଲି ଛୋଟ ଛୋଟ ପିଲାମାନେ ବଡ଼ ପିଲାମାନେ ସର୍ପିଂ କରୁଛନ୍ତି ଲହଡ଼ି ଭାଙ୍ଗୁଚନ୍ତି ତେଣୁ ତାଙ୍କୁ ଦେଖି ମୋତେ ଖୁସି ଲାଗିଲା ମୁଁ ସେଠି ଲୋକଙ୍କୁ ପଚାରି ବୁଝିଲି ଏବଂ ସର୍ପିଂ କରିବାକୁ ଆସ୍ତେ ଆସ୍ତେ ସର୍ପିଂ କରିବା ପାଇଁ ଚେଷ୍ଟା କରୁଛି